ଆମର ମାତୃଭାଷା ହେଉଛି ଓଡ଼ିଆ ଆମ ଓଡ଼ିଆ ଭାଷା ଶିଖିବା ଯେତେ ସହଜ କହିବା ମଧ୍ୟ ତା'ଠାରୁ ଆହୁରି ସହଜ ଆମେ ଓଡ଼ିଶାବାସୀ ଆମ ଓଡ଼ିଆ ଭାଷା ସହିତ ଯେମିତିକି ଅନ୍ୟ ଭାଷା ମଧ୍ୟ ଅଳ୍ପ ବହୁତେ ଜାଣିଅଛୁ ସେମିତି ଆପଣ ଚାହିଁଲେ ମଧ୍ୟ ଓଡ଼ିଆ ଭାଷାକୁ ଅତି ସହଜରେ ବୁଝିପାରିବେ ଏବଂ ଶିଖିପାରିବେ ତା'ସହିତ ବ୍ୟବହାର ମଧ୍ୟ କରିପାରିବେ ଯେଉଁଟାକି ଏତେ କଷ୍ଟ ହେବନାହିଁ ଆପଣଙ୍କ ପାଇଁ ବହୁତ ସହଜ ରହିବ ଆଉ ଆପଣ ଓଡ଼ିଆ ଭାଷା ଜାଣିବା ଦ୍ଵାରା ଆପଣ ବି ଆମ ଭାଷାକୁ ନେଇ ବହୁତ ଭଲ ବ୍ୟବହାର କରିପାରିବେ